ହଁ ମୁଁ ପାଞ୍ଚଟି ତାରିଖ ମନେ ରଖିପାରିବି ଚଉଦ ପାଞ୍ଚେ ଦୁଇ ହଜାର ଏକୋଇଶି ଆଠେ ଦୁଇ ଦୁଇ ହଜାର କୋଡ଼ିଏ ବାର ତିନି ଦୁଇ ହଜାର ତେଇଶି ଅଠର ଆଠେ ଦୁଇ ହଜାର ବାଇଶି ନଅ ଚାରି ଦୁଇ ହାଜର ଅଠର